କ୍ୟାବ୍ ଏଜେନ୍ସି ଲାଗିଛି ମୁଁ ତପସ୍ୱିନୀ ଯାନି କହୁଛି ଫୁଲବାଣୀ ଯାନି ସାହିରୁ ଆପଣ ଗୋଟିଏ ଯେଉଁ କାର୍ ବୁକିଂ କରିଥିଲି ଦଶ ଦିନ ତଳେ ମୁଁ ଯାଇଥିଲି ଚକାପାଦ ମନେ ଅଛି ତ ଆପଣଙ୍କର ସେହି କାର୍ଟା ଟିକେ ବୁକିଂ କରିଦେବେ ଯେଉଁ କାର୍ଟାରେ ମୁଁ ଯାଇଥିଲି ଚକାପାଦ ମୋର ଟିକେ ଯିବାର ଅଛି ତ ତାରା ତାରିଣୀ ଘଟଗାଁ ତ ସେହି କାର୍ଟା ହିଁ ଅର୍ଡ଼ର କରିଦେବେ ବୁକିଂ କରିଦେବେ କେତେ ଟଙ୍କା କଣ ନେବେ ପାଞ୍ଚ ହଜାର ତାଠୁ କମ ହେଲେ ହବନି ହଉ ତାହାଲେ ଅଠେଇଶ ତାରିଖରେ ସକାଳୁ ଭୋର ସକାଳୁ ଟିକେ ଛଅଟା ବେଳକୁ କହିଦେବେ ଡ୍ରାଇଭରକୁ ହଉ ରଖୁଛି